ଦୈନନ୍ଦିନ ଜୀବନରେ ପାଣି ବହୁତ ଦରକାର ସାଧାରଣତଃ ପାଣି ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ ପାଣି ବହୁତ ଦରକାର ଆମ ଜୀବନରେ ପାଣି ବହୁତ ଦରକାର ପାଣି ପିଇବା ପାଇଁ ପିଇବା ପାଇଁ ଶୌଚ ହେବା ପାଇଁ ରୋଷେଇ ସଫା କରିବା ପାଇଁ ରୋଷେଇ ପାଇଁ ସାଧାରଣତଃ ରୋଷେଇ ପାଣି ସାଧାରଣତଃ ଆମେ ଭାତ ରାନ୍ଧିଲା ବେଳେ ତରକାରୀ କଲାବେଳେ ପିଇବା ବେଳେ ସବୁ ପରିବାପତ୍ର ଧୋଇ ଧୁଆ ଧୋଇ କରିବା ବେଳେ ପାଣି ନିହାତି ଦରକାର ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ ପାଣି ସବୁ ସବୁଥିରେ ପାଣି ଦରକାର ପାଣି ପାଣି ପାଣି ହିଁ ଜଳ ହିଁ ଜଳ ହିଁ ଜୀବନ ଜଳ ବିନା କିଛି କିଛି ଜୀବନର ମାନେ କିଛି ନାହିଁ ପାଣି ରୋଷେଇ କରିବାରେ ସବୁ ସବୁ ସମୟରେ ରୋଷେଇରେ ପାଣି ଦରକାର ଭାତ ଭାତ ରାନ୍ଧିବା ବେଳେ ଫାଷ୍ଟ୍ ପାଣି ହିଁ ଦରକାର ତରକାରୀ କଲାବେଳେ ବି ପାଣି ହିଁ ଦରକାର ପାଣି ପିଇବା ପିଇବା ପାଇଁ ସଫା ପରିଷ୍କାର ନଳକୂପ ପିଇବା ପାଇଁ ପ୍ରାୟତଃ ନଳକୂପ ପାଣି ବହୁତ ଭଲ ଭଲ ପାଣି ଫୁଟେଇକି ପାଣି ପିଇବା ଉଚିତ୍ ପାଣି କୂଅ କୂଅରୁ ଆମେ ଆମର ପାଣି ସେଲ୍ରୁ ସେଲ୍ରୁ କୂଅରୁ ଟ୍ୟୁବୱେଲ୍ରୁ ପାଇଥାଉ ପିଇବା ପାଇଁ ପାଣି ଟ୍ୟୁବୱେଲ୍ ପାଣି ବହୁତ ଭଲ ପାଣି ଟ୍ୟୁବୱେଲ୍ ପାଣି ହେଲେ ଆମକୁ କିଛି ରୋଗ ହବାର ରୋଗ ହବା ରୋଗ ହବାର ସମ୍ଭାବନା ନଥାଏ ପାଣି ପାଣି ଆମେ ପାଣି ଆମ ପାଇଁ ବହୁତ ଦରକାର ଜୀବନରେ ପାଣି ବହୁତ ଦରକାର ଗାଧେଇଲା ବେଳେ ସଫା କଲୁ ଲୁଗା ସଫା କଲେ ପାଣି ବହୁତ ଦରକାର ହୁଏ ପାଣି ସବୁ ଧୀରେ ଚାଷ ଚାଷ କଲା ଚାଷ କରିବା ପାଇଁ ପାଣି ନିହାତି ଦରକାର ପାଣି ବିନା ପାଣି ବିନା ଗୋଟିଏ ବି ଗଛ ବଞ୍ଚିବ ବି ନାହିଁ ବର୍ଷା ଚାଷ ଚାଷ କଲାବେଳେ ପାଣି ତ ନିହାତି ଦରକାର ହିଁ ହୋଇଥାଏ ପାଣି ଯେବେ ପାଣି ଯେବେ ଆମ ପାଣି ଯେବେ ଆମ ଘରେ ନଥାଏ ପାଣି ପାଇଁ ଆମେ ହାହାକାର ହୋଇଥାଉ ପାଣି କେତେବେଳେ କେତେବେଳେ ଆଣିବେ ପାଣି ଜୀବନରେ ପାଣି ନିହାତି ଦରକାର ଦରକାର ଜଳ ହିଁ ଜୀବନ